ହ୍ୟାଲୋ ଆପଣଙ୍କ ଆପଣଙ୍କ ହୋଟେଲରେ କୋଉଠି କି ବେଙ୍ଗଲୋର ହଁ ହଁ ହଁ ମ୍ୟାଡ଼ାମ୍ ମୁଇଁ ବେଙ୍ଗଲୋରରୁ କହୁଛେ ହଉ ମ୍ୟାଡ଼ାମ୍ ଆଉ ଆପଣ କଣ ଖାଇବାର୍ ଲାଗି ଚାହୁଁଛନ୍ତି କି ହ୍ୟାଲୋ ଗୁପଚୁପ ବେଙ୍ଗଲୋର ହଁ ମ୍ୟାଡ଼ାମ୍ ହଁ ମ୍ୟାଡ଼ମ୍ ମୁଁ ତ ଗୁପଚୁପ ଚାଓମିନ ମଞ୍ଚୁରିଆମ ଖାଇବାର୍ ଲାଗି ବି ଭଲ ଚାହୁଁଚି ନାଇଁ ସେଠି ତ ରେଟ୍ ବହୁତ ସମ୍ବଲପୁରରେ ତ ହଁ ମ୍ୟାଡ଼ାମ୍ ହଉ ହଉ ହଉ ହଉ ହଉ ମ୍ୟାଡ଼ାମ୍ ଠିକ୍ ଅଛି ହଉ ହଉ ହଉ ମ୍ୟାଡ଼ାମ୍

ହଉ ମ୍ୟାଡ଼ାମ୍ ବେଙ୍ଗଲୋରରେ ତ ଆମର ଗୁଟେ ପ୍ଲେଟ ଚାଓମିନ ମଞ୍ଚୁରିଆମ ଯାହା ଖାଇବ ଦେଢ଼ଶ ଟଙ୍କା ପଡ଼ୁଚି ଆପଣଙ୍କ ବେପାର ତ ଠିକ ଠାକ୍ ଲାଗବ ପଇସା ତ ବହୁତ ଲାଭ ପାଇବ ବର୍ଷା ହେଲାନ କି ମ୍ୟାଡ଼ାମ୍ ବେଙ୍ଗଲୋରରେ ତ ଆମର୍ ବର୍ଷା ନାଇଁହେବା ହଉ ହଉ ହଉ ହଉ ମ୍ୟାଡ଼ମ୍ ମ୍ୟାଡ଼ାମ୍ ନେଇହେଲେ ରହିଯାଅ ବେଙ୍ଗଲୋରେ ଆମର ବେଙ୍ଗଲୋର ପଲେଇ ଆସ ହଉ ମ୍ୟାଡ଼ମ୍ ମୁଁ ହଉ ହଉ ହଉ ହଉ